ମଣିଷ ମାନଙ୍କ ଭଳି ପଶୁମାନେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ କାରଣ ଯଦି ଆମେ ପଶୁଙ୍କଠାରୁ ଅଣ୍ଡା କ୍ଷୀର ମାଂସ ପାଇବା ପାଇଁ ସେମାନଙ୍କୁ ଭଲ ଖାଦ୍ୟ ଦେବା ଦରକାର ସେହି ଖାଦ୍ୟ ଭିତରେ ଯଦି ଗୋରୁଗାଇଙ୍କ କଥା ଦେଖିବା ତାଙ୍କୁ ଦାନା ଘାସ ଚକୋଡ଼ ଛଣ ମକା ସୋୟାବିନ୍ ଖାଦ୍ୟ ଦିଆ ଯାଏ ସେହିପରି କୁକୁଡ଼ା ପାଳନ କରିବାର ମଧ୍ୟ ସେମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଦିଆଯାଇଥାଏ ଆଉ ଭଲ ଅଣ୍ଡା ବା କ୍ଷୀର ମାଂସ ପାଇବା ପାଇଁ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ଦେବା ନିହାତି ଆବଶ୍ୟକ ତେଣୁ ପଶୁପାଳନ କଲାବେଳେ ଏହିସବୁ ପ୍ରତି ଆମେ ଧ୍ୟାନଦେବା ଆବଶ୍ୟକ କାରଣ ଯଦି ପଶୁକୁ ଆମେ ଠିକ୍ ସମୟରେ ଖାଇବାକୁ ନଦେବା ସେମାନଙ୍କର ଉତ୍ପାଦକତା ମଧ୍ୟ କମିଯିବ କିମ୍ବା ବଢ଼ିବ ନାହିଁ ତେଣୁ ପଶୁମାନଙ୍କୁ ରଖିଲା ଭିତରେ ଆମର ଗୁଜୁରାଣ ମଧ୍ୟ ସେଥିରୁ ଆହରଣ ହୋଇପାରିଥାଏ ସେଥିରୁ ଆମେ ରୋଜଗାର ମଧ୍ୟ କିଛି କରିଥାଉ ତେଣୁ କରି ପଶୁ ମାନଙ୍କର ଖାଦ୍ୟ ପ୍ରତି ଆମେ ଧ୍ୟାନ ଦେବା ଦରକାର ସେଥିପାଇଁ ସ୍ଥାନୀୟ ପଶୁ ପାଳକ ଯିଏ ଥାଆନ୍ତି ବା ପୁରୁଣା ଲୋକ ଯିଏ ଥାଆନ୍ତି କିମ୍ବା ଗ୍ରାମାଞ୍ଚଳରେ ଯେଉଁ ପଶୁ ବିଭାଗରେ କର୍ମଚାରୀ ଥାଆନ୍ତି ସେମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ କି ପ୍ରକାର ଖାଦ୍ୟ ଦିଆଯିବ ସେହି ବିଷୟରେ ମଧ୍ୟ ଆମେ ତାଙ୍କଠାରୁ ଜାଣି ସେହି ପ୍ରକାରର ଖାଦ୍ୟ ଆମେ ନିହାତି ଦେବା ଆବଶ୍ୟକ ତାହେଲେ ଯାଇ ପଶୁମାନଙ୍କ ପାଖରୁ ଆମେ ଭଲ ଉତ୍ପାଦନ ଯଥା ଅଣ୍ଡା କ୍ଷୀର ମାଂସ ପାଇପାରିବା